ଭାରତୀୟ ହେଉଛି ସୁନାର ଦେଶ ଭାରତରେ ବିଭିନ୍ନ ପ୍ରକାର ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ ଭାରତରେ ବହୁଳ ପରିମାଣରେ ଚାଷ କରାଯାଏ ଏଠାରେ ଖଣିଜ ପଦାର୍ଥ ମାନ ରହିଛି ଖଣିଜ ପଦାର୍ଥର ଉତ୍ପାଦନ କରି ବିଦେଶରେ ବିକ୍ରି କରାଯାଏ ଏବଂ ସେଥିରୁ ଆର୍ଥିକ ଲାଭ ଆଦାୟ କରାଯାଏ ଭାରତର ବିଭିନ୍ନ ପ୍ରସିଦ୍ଧ ଫ୍ୟାକ୍ଟ୍ରି ଯଥା ନାଲକୋ ଭୂଷଣ ବେଦାନ୍ତ ଆଦି କାରଖ କଳକାରଖାନାମାନଙ୍କର ଉନ୍ନତି ଯୋଗୁଁ ଭାରତର ବିକାଶ ହେଇ ହୋଇପାରିଛି ଇଣ୍ଟର୍ନେଟ୍ ବ୍ୟାଙ୍କିଂ ଦ୍ୱାରା ଭାରତର ଅନେକ ଲାଭ ହୋଇଛି ଯେମିତିକି ଜଣେ ଅନ୍ୟ ସ୍ଥାନରେ ଥିଲେ ମଧ୍ୟ ଆମେ ଟଙ୍କା ପଠେଇ ପାରୁଛୁ ଏବଂ ପାଇପାରୁଛୁ ଆମକୁ ବ୍ୟାଙ୍କକୁ ଯାଇ ସମୟ ନଷ୍ଟ କରିବାକୁ ପଡ଼ୁନାହିଁ କମ ସମୟରେ ଅଧିକ କାର୍ଯ୍ୟ ହୋଇପାରୁଛି ଭାରତରେ ବିଭିନ୍ନ ପ୍ରକାର ଫିଲ୍ମ ଇଣ୍ଡଷ୍ଟ୍ରି ଅଛି ଯେଉଁଠିକି କଳ କଳାକାରମାନଙ୍କର ଭରଣ ପୋଷଣ ଜୀବନ ଧାରଣ କରିବାରେ ଉନ୍ନତି ହୋଇପାରିଛି ଏହିପରି ଭାବରେ ଭାରତର ବହୁତ ବିକାଶ ହେଇଛି ଏବଂ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ